ଭାରତରେ ଅନେକ ଗୁଡ଼ିଏ ଖେଳ ରହିଛି ତନ୍ମଧ୍ୟରୁ ଲୋକପ୍ରିୟ ଖେଲ ଗୁଡ଼ିକ ହେଉଛି କ୍ରିକେଟ ହକି ଫୁଟବଲ କବାଡ଼ି ବେଡ଼ମିଣ୍ଟନ ଟେନିସ ରେସ୍ଲିଂ ବକ୍ସିଂ ଓ ବାସ୍କେଟବଲ କ୍ରିକେଟ ହେଉଛି ଏକ ଆନ୍ତର୍ଜାତିୟ ଖେଳ ଭାରତରେ ବିରାଟ କୋହଲି ହେଉଛନ୍ତି ଜଣେ ପ୍ରସିନ୍ଧ ଖିଲାଡ଼ି ଯୋଉଥୁକି ପୃଥିବୀରେ ମଧ୍ୟ ଏହାକୁ ମାନନ୍ତି ଏବଂ ଫୁଟବଲ ଖେଳର ମୁଖ୍ୟ ହେଉଛନ୍ତି ଖ୍ରୀଷ୍ଟାନୁ ରୋନାଲଡ଼ୁ ଯିଏକି ପର୍ତୁଗାଲ ଦେଶରୁ ଆସିଛନ୍ତି ଏହାକୁ ମଧ୍ୟ ବିଶ୍ଵ ବନ ପ୍ରସିନ୍ଧ ଭାବରେ ପରିଗଣିତ ଏବଂ କବାଡ଼ି ଖେଲରେ ମଧ୍ୟ ଜଣେ ପ୍ରଦୀପ ନରୱାଲ ଯିଏକି ବିଶ୍ୱରେ ତାଙ୍କର ନାଁ ଆସୁଛି ସେ ମଧ୍ୟ ଭାରତରୁ ଆସୁଛନ୍ତି